ହଁ ଜୀବିକା ପାଇଁ ଗୋଟେ ଏଇ କାମ ବୁଝିଲି ଯେହେତୁ ମୁଁ ଚାକିରୀ ବାକିରି କରିପାରିଲିନି ମୁଁ ବାହା ହେଇଗଲି ବାହା ହେଇଗଲି ସେଥିପାଇଁ ଚାକିରୀ କରିପାରିଲିନି ଫେରେ କେମିତି ସଂସାରଟା ଚଳିବ ସଂସାର ଚଳେଇବ ଯେହେତୁ ମୁଁ ଗୋଟେ ଛୋଟିଆ ବୀଜନେସ୍ଟେ ଆରମ୍ଭ କଲି କରୁ କରୁ ପାଞ୍ଚ ମୁଁ ଏକୁଟିଆ କଲି ତା' ଦେହର ବି ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣଯାକ କାମ କଲୁ କାମ କରି କିଛି ମାନେ ବିଜନେସଟାକୁ ଟିକିଏ ବଢ଼େଇଲୁ ଛୋଟିଆ ଗୋଟେ କୁରକୁରେ ଫାର୍ମଟେ କଲୁ କରିକି ଆମେ ଦୁଇଜଣ ଯାକ ବିଜନେସଟା ଯେତେବେଳେ ବଢ଼େଇଲୁ ଆମେ ଆଉ ଦୁଇଜଣ ଷ୍ଟାଫ୍ଙ୍କୁ ରଖିଲୁ ଷ୍ଟାଫ୍ ରଖିଲୁ ସେ ଷ୍ଟାଫ୍ ବି କାମ କଲେ ତାଙ୍କର ବି ସଂସାର ଚଳିଲେ ସଂସାର ଚଳିଲେ ଆମେ ଯେହେତୁ ପଇସା ହେଲା ଆମେ ନିଜେ ଚଳିଲୁ ଅନ୍ୟ ଦୁଇଟା ଫ୍ୟାମିଲି ବି ଭଲରେ ଚଳିଲେ ଭଲରେ ଚଳିଲେ ସେ ଦୁଇଟା ଫ୍ୟାମିଲି ଚଳିଲା ବେଳକୁ ଆଉ ଟିକିଏ ବିଜନେସକୁ ଆମେ ବଢ଼େଇବାକୁ ଚେଷ୍ଟା କଲୁ ଆଉ ଦୁଇଟି ଲୋକ ରଖିଲୁ ଆଉ ଦୁଇଟି ଲୋକ ରଖିଲା ଭିତରେ ଫିର୍ ସେ ବି ଚଳିଲେ ଏମିତି ହେଇକି ଆମେ ଆଠଟି ପ୍ରାଣୀ ଚଳୁଛୁ ଗୋଟେ ବିଜନେସରୁ ବିଜନେସରୁ ଚଳୁଛୁ ଆଉ ତ ଚାକିରୀ ବାକିରିର ବ୍ୟବସ୍ଥା କିଛି ନାହିଁ ଆଉ ସେଥିପାଇଁ ଆମେ ଏଇ ବ୍ୟବସାୟକୁ ବାଛି ନେଲୁ ଆଉ